ଆମ ଜିଲ୍ଲାରେ ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମ ଗୁଡ଼ିକ ହେଉଛନ୍ତି କୁମାରପୂର୍ଣ୍ଣିମା ନୂଆଖାଇ ରଜ ଇତ୍ୟାଦି ଆମେ ବହୁତ ଧୁମ ଧାମରେ ପାଳନ କରିଥାଉ ତା ସହିତ ଅଷ୍ଟମୀକୁ ମଧ୍ୟ ଆମ ଜିଲ୍ଲାରେ ବାସ କରୁଥିବା ଝିଅମାନେ ବହୁତ ମନଖୁସିରେ ପାଳନ କରିଥାନ୍ତି କୁମାର ପୂର୍ଣ୍ଣିମାରେ ପାଖାପାଖି ଗ୍ରାମ ଅଞ୍ଚଳରେ ସବୁ ଝିଅମାନେ ଏକାଠି ହୋଇ କୁମାର ପୂର୍ଣ୍ଣିମା କରିଥାନ୍ତି ନୂଆଖାଇ ମଧ୍ୟ ବହୁତ ଭଲ ଭାବରେ ପାଳନ କରାଯାଇଥାଏ ରଜ ରଜ ହେଉଛି ଏକ ତିନି ଦିନିର ପର୍ବ ସେଇଥିରେ ଝିଅମାନେ ମନ ଆନନ୍ଦରେ ପର୍ବଟିକୁ ପାଳନ କରିଥାନ୍ତି ଏବଂ ଦୋଳି ମଧ୍ୟ ଖେଳିଥାନ୍ତି ନାନା ପ୍ରକାରର ପିଠାପଣା ଆଦି ହୁଏ ରଜ କୁମାର ପୂର୍ଣ୍ଣିମା ଅଷ୍ଟମୀ ଆଦି ପର୍ବ ପର୍ବାଣିକୁ ଆମ ଓଡ଼ିଶାବାସି ଆଉ ଆମ ଯାଜପୁର ଜିଲ୍ଲାବାସୀ କେବେ ହେଲେ ହେଁ ଭୁଲି ପାରିବେ ନାହିଁ